ହଁ ଭଦ୍ରକ ଜିଲ୍ଲାରେ ଗୁରୁତ୍ଵପୂର୍ଣ୍ଣ ବହୁତ ପ୍ରକାର ମିଡ଼ିଆ ସ୍ଥାନୀୟ ମିଡ଼ିଆ ରହିଅଛି ଯେପରିକି ଭଦ୍ରକରେ ଭଦ୍ରକ ଟିଭି ରହିଅଛି ଯାହାକି ସକାଳୁ ଲୋକମାନଙ୍କୁ ସବୁପ୍ରକାର ଖବର ବିଷୟରେ ଅବଗତ କରଉଛି ସକାଳୁ ଆସିଯାଉଛି ଏହାର ନ୍ୟୁଜ୍ ସମାଜ ଯୋଉଟା କି ସମସ୍ତ ଲୋକମାନଙ୍କୁ ସକାଳୁ ସକାଳୁ ଦେଶ ଏବଂ ରାଜ୍ୟ ଓଡ଼ିଶାରେ କଣ ସବୁ ଚାଲିଛି ସେ ବିଷୟରେ ଆଲୋଚନା ଦେଉଛି ଅନଲାଇନ୍ ନ୍ୟୁଜ୍ ମଧ୍ୟ ମଧ୍ୟ ଚାଲିଛି ଭଦ୍ରକ ଜିଲ୍ଲାରେ ଯାହାକି ସମସ୍ତଙ୍କୁ ଆଲର୍ଟ କରଉଛି ଏବଂ ଜଣେଇ ଦେଉଛି ଯେ ଦେଶରେ ଏବେ ଏଇଆ ଚାଲିଛି ଏବେ ଏଠି ଯୁଦ୍ଧ ଚାଲିଛି ଏବେ ଏଠି ଏହି ବ୍ୟବସାୟ ଚାଲିଛି ଏବେ ଏବେ ଏଠି ଜିଡ଼ିପି ଲାଗିଛି ଏବେ ଆମର ସବୁପ୍ରକାର ଖବର ସିଏ ପହଞ୍ଚାଇ ଦେଉଛି ତ ହଁ ଭଦ୍ରକ ଜିଲ୍ଲାରେ ଗୁରୁତ୍ଵପୂର୍ଣ୍ଣ ସବୁ ସ୍ଥାନୀୟ ମିଡ଼ିଆ ଆଉଟଲେଟ୍ କିମ୍ବା ସୂଚନା ଉତ୍ସ ବିଭିନ୍ନ ପ୍ରକାରରେ ରହିଅଛି